ଆଜିକାଲିକା ପିଲାମାନେ ଖେଳ ପ୍ରତି କମ ଧ୍ୟାନ ଦେଇକି ମୋବାଇଲ ଫୋନ ଏ ସବୁ ଦେଖିବାରେ ବହୁତ ସମୟ ନଷ୍ଟ କରୁଛନ୍ତି ଫୋନ୍ରେ ବି ଖେଳ ଦେଖିଲେ ସେମାନଙ୍କୁ ଏମିତି ଖେଳିବାକୁ ଉତ୍ସାହିତ ହୁଏ ବାକି ସେମାନେ ଇନ୍ଷ୍ଟାଗ୍ରାମ ୟୁ ଟ୍ୟୁବ ଫେସବୁକ ଏ ସବୁ ଦେଖିକି ମାନେ ଖେଳ ପ୍ରତି ତାଙ୍କର ଘୃଣା ଆସି ଯାଉଛି ଆଉ ଖେଳିବାକୁ ବି ଇଚ୍ଛା କରନ୍ତିନି ଓ ଆମକୁ ପିଲାଙ୍କୁ କ'ଣ କରିବାର ଅଛି ନା ଖେଳ ପ୍ରତି ଉତ୍ସାହିତ କରିବାର ଅଛି ସେମାନଙ୍କୁ ଉତ୍ସାହିତ କରିବା ଯଦି ସେମାନେ ଖେଳିବେ ଓ ଖେଳରେ ଯୋଗଦାନ ବି ଦେବେ ଯେମିତିକି ଡବଲୁ ଡବଲୁ ହେଉ କ୍ରିକେଟ ହେଉ ଖୋକୋ ଫୁଟବଲ ଏ ସବୁ ଫୋନ୍ ମାଧ୍ୟମରେ ଦେଖିବେ ଫୋନ୍ ଏତେ ଦୂରଦର୍ଶନର ଇଏ ହେଉଛି ସେମାନେ ଦୂରଦର୍ଶନକୁ ବି ଦେଖିପାରନ୍ତି ଏବଂ ସେଇଥିପାଇଁ ବିଦ୍ୟାଳୟରେ ବର୍ଷକୁ ଥରେ ଆନୁଆଲ୍ ଫଙ୍କସନ୍ ହୁଏ ଯାହା ଦ୍ୱାରା କି ପଢ଼ିବା ସହିତ ବି ଖେଳିବା ପ୍ରତି ବି ତାଙ୍କର ଖେଳିବା ପ୍ରତି ବି ତାଙ୍କର ଆଗ୍ରହ ହୁଏ ଏବଂ ସେମାନେ କ'ଣ କରନ୍ତି ନା ବହୁତ ପ୍ରକାରର ଖେଳ ରଖିଥାନ୍ତି ଓ ପିଲାଙ୍କୁ ଯୋଗଦାନ କରିବାର ସୁଯୋଗ ଥାଏ ଏସବୁ ମାଧ୍ୟମରେ ସେମାନେ ସେମାନେ ଉତ୍ସାହିତ ହେବେ ଏବଂ ଖେଳିବା ପାଇଁ ମନ ଆଗ୍ରହ କରିବେ